ହ୍ୟାଲୋ ହଁ ଭାଇ ମୁଁ ଗୋଟେ କ୍ୟାବ ବୁକ୍ କରିଥିଲି ଭୁବନେଶ୍ୱର ଯିବାପାଇଁ ତ ଅବେ ଆପଣ କେଉଁଠି ଅଛନ୍ତି ଓ ଆସୁଛନ୍ତି ଆଜ୍ଞା ଠିକ୍ଅଛି ମୁଁ କହିଲି ଏପଟେ ତ ଆମର ବାଲିଯାତ୍ରା ପାଇଁ ବହୁତ ଭିଡ଼ ହେଇଛି ତ କେଉଁପଟେ ଗଲେ ଆମେ ଶୀଘ୍ର ପହଞ୍ଚିପାରିବା ରସୁଲଗଡ଼ରେ କାରଣ ମୋର ଟିକେ ଏମର୍ଜେନ୍ସି କାମ ଅଛି ସେଥିଯୋଗୁଁ ଆପଣ କେଉଁ ବାଟେ ଗଲେ ଆମ ପାଇଁ ସୁବିଧା ହବ ତ୍ରିସୁଳିଆ ବ୍ରିଜ୍ ଦେଇକି ଆମେ ସେପଟେ ରସୁଲଗଡ଼କୁ ବାହାରିଯିବା ତ ହଁ ହଁ ଠିକ୍ଅଛି ଠିକ୍ଅଛି ଆଉ କେତେ ଟାଇମ ଲାଗିବ ଆମେ ଟିକିଏ ଜଲଦି ପହଞ୍ଚିବାର ଅଛି ତ ଏପଟେ ଆମର ଟାଉନ ଭିତରେ ବହୁତ ଜୋର ଟ୍ରାଫିକ ହେଇଛି ବାଲିଯାତ୍ରାପାଇଁ ଗାଡ଼ିଘୋଡ଼ା ବହୁତ ମାନେ ଜାମ ହେଇଯାଇଛି ଆ ପଇଁଚାଳିଶ ମିନିଟ୍ ଆଉ ଟିକିଏ କେଉଁବାଟେ ଗଲେ ଜଲଦି ହେଇପାରିବନି କାରଣ ଆମେ ଟିକେ ମୋର ପ୍ରୋଗ୍ରାମ୍ ଅଛି ତ ଜଲଦି ଯାଇପହଞ୍ଚିବାର ଅଛି ଆମକୁ ଆଚ୍ଛା ଆଉ ସେଇଠିକି ପହଞ୍ଚିବା ପାଇଁକା ଆମେ ଯେଉଁ ନୂଆରାସ୍ତା ଦେଇକି ଯିବା ଫାଙ୍କାରହିବ ନା ଭିଡ଼ରହିବ ଫାଙ୍କାରହିବ ଆଜ୍ଞା ଏ ଯେ ମିନିମମ କେତେ ମିନିଟ୍ ଲାଗିବ ଆମ ଘର ପାଖରୁ କନିକା ଛକରୁ ଏଁ ପଇଁଚାଳିଶ ମିନିଟ୍ ରସୁଲଗଡ଼ର ମୁଁ ପୂଜାମଣ୍ଡପ ଦୁର୍ଗା ଦୁର୍ଗାଘର ପାଖକୁ ଯିବି ହଁ ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ହଁ ସେଇ ପାଖରେ ମୋତେ ନେଇକି ଡ୍ରପ୍ କରିବେ ଆପଣଙ୍କ ସେ ଯେଉଁ ଆସୁଛନ୍ତି କେତେ ଟାଇମ ଲାଗିବ ଆପଣଙ୍କୁ ଆଉ ଆପଣଙ୍କୁ ଆଉ ଅଧଘଣ୍ଟା ଲାଗିଯିବ ଆଜ୍ଞା ଆଜ୍ଞା ଟିକିଏ ଜଲଦି ଆସିଲେ ଟିକିଏ ଭଲହୁଅନ୍ତା ମୋର ବି କାମ ଅଛି ଟିକିଏ ଜଲଦି ଆପଣ ଟିକିଏ ଜଲଦି ଟ୍ରାଏ କରନ୍ତୁ ଟିକିଏ ଜଲଦି ଆସନ୍ତୁ ତ ଆମେ ଟିକିଏ ଜଲଦି ଜଲଦି ବାହାରିକି ଯିବା ଆଚ୍ଛା ହଉ ତାହେଲେ ଆପଣଙ୍କୁ ପଇଁଚାଳିଶ ମିନିଟ୍ ଭିତରେ ପହଞ୍ଚାଇଦେବେ ତ ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ଅଛି ଠିକ୍ଅଛି ଆଜ୍ଞା ଆଜ୍ଞା ଆଜ୍ଞା ହଉ ତାହେଲେ ଆପଣ ଆସିକି ମୋତେ ଏଇ ନମ୍ବରରେ କଲ କରନ୍ତୁ ଆଉ ଆଜ୍ଞା ଆଜ୍ଞା ଆଜ୍ଞା କ୍ୟାବଟା ଠିକ୍ ଏ ସି ଅଛି ନା ନନ ଏ ସି ଅଛି ଏ ସି ଆଜ୍ଞା ଠିକ୍ଅଛି ଠିକ୍ଅଛି ହଉ ଆସନ୍ତୁ ଟିକିଏ ଜଲଦି ଆସିଲେ ଟିକିଏ ଭଲ ହବ ମୋ ପ୍ରୋଗ୍ରାମ ଟାଇମ ହେଇଗଲାଣି ତ ଆଜ୍ଞା ଆଜ୍ଞା ଠିକ୍ଅଛି